ଆମ ଅଞ୍ଚଲ୍ନେ ଖୋବ୍ଗୁରି ଚେରେ ଦେଖ୍ବାକେ ମିଲ୍ସି ସେ ଭିତ୍ରୁ ବହୁତଗୁରେ ଚେରେ ମନ୍ଙ୍କର୍ ଭିତ୍ରେ ହେଲା ବକ୍ ଚେରେ ବାଟି ଚେରେ ଚଟିଆ ଚେରେ ଟେରା ଚେରେ ଆରୁ କାଊ ଦିନେ ଦିନେ ଦେଖ୍ବାକେ ମିଲିଯାଏସି କୋଇଲି ଦେଖ୍ବାକେ ମିଲିଯାଏସି କୋଇଲି ବି ଦେଖ୍ବାକେ ମିଲ୍ସି ଆଉ ଆରୁ କାଠହଣା ଦେଖ୍ବାକେ ମିଲ୍ସି ଦିନେ ଦିନେ ସେ ମଧ୍ୟରୁ ସବ୍କର୍ନୁ ମକେ ଭଲ୍ କେନ୍ଟା ଲାଗ୍ସି ନା କୋଇଲି ଚେରେ ଭଲ୍ ଲାଗ୍ସି କୋଇଲି ଚେରେ କାଁ ଯେ କୋଇଲି ଚେରେ ଯଦି ଆୱାଜ୍ କଲା ବେଲେ ପାଣି ମାର୍ବାଟା ହେ ବୈଜ୍ଞାନିକ ପ୍ରୁଫ୍ ଆରୁ କୋଇଲି ଚେରେ କାଣା କୋଇଲି ଚେରେର ଆବାଜ୍ ସୁୁନ୍ବାକେ ବି ବିଢ଼ିଆ ଲାଗ୍ସି କୋଇଲି ଚେରେର ଆବାଜ୍ ମଧୁର୍ ମିଠା ରହେସି ସେଥିପାଇଁ ତାହା ମୋର ପ୍ରିୟ ଚେରେ ବା ପକ୍ଷୀ ଆମର୍